ରୋଷେଇ କହିବାକୁ ଗଲେ ମୋ ମାଆଙ୍କ ପାଖରୁ ମୁଁ ରୋଷେଇ ଶିଖିଛି ମୋ ମାଆ ଭଲ ଭଲ ରୋଷେଇ କରନ୍ତି ମୋତେ ରୋଷେଇ କରିବାର ହେଲ୍ପ କରନ୍ତି ମୋ ପ୍ରଥମ ରୁ ମୋତେ ରୋଷେଇ କରା ଶିଖେଇଛନ୍ତି ଏଟା ଶିଖିଥା ସେଟା ଶିଖିଥା ଭଲ ରୋଷେଇ କନେ ଭଲ ଖାଇନେ ସ୍ୱାସ୍ଥ୍ୟ ଭଲ ରୋଷେଇ ଖାଇନେ ରୋଷେଇ ଯେତେ ଭଲ ସୁନ୍ଦର ହେବ ସେତେ ମାନେ ସ୍ୱାସ୍ଥ୍ୟକୁ ଭଲ ଆଉ ମାଆ ସବୁ ଭଲ ଭଲ ରୋଷେଇ ଶିଖିଥାନ୍ତି ଆଉ ମୋତେ ବି ଶିଖେଇଥାନ୍ତି ହେଲ୍ପ କରନ୍ତି ରୋଷେଇରେ ସାହାଯ୍ୟ କରନ୍ତି ରୋଷେଇରେ ତ ମାନେ କେତେ ମାନେ ରୋଷେଇ ଜିନିଷ ବହୁତ ଏଟା ଦରକାର ସେଟା ଦରକାର ରୋଷେଇ କରିବାକୁ ଗଲେ କେତେ ଜିନିଷ ରୋଷେଇର ଦରକାର ତେଣୁ ମୋ ମାଆ ମୋତେ ବହୁତ ସାହାଯ୍ୟ କରିଛନ୍ତି ଆଉ ରୋଷେଇରେ ବହୁତ ସାହାଯ୍ୟ କରିଛନ୍ତି ଭଲ ରୋଷେଇ କେମିତି ହେବ ଭଲ ଖାଇବେ କେମିତି ଭଲ କହିବେ ରୋଷେଇ ପ୍ରଥମେ ହେଲା ରୋଷେଇଟା ହେଲା ଭଲ ହେନେ ଭଲ ନାଗିନେ ସମସ୍ତେ ଭଲ କହିବେ ଆଉ ପାଟିକି ଭଲ ଲାଗିବ ଭଲ ରୋଷେଇ ହେଇଥିନେ ପାଟିକି ଭଲ ଲାଗିବ ଖରାପ ହେଇଥିନେ ଭଲ ଲାଗିବ କି ସେଇଥିପାଇଁ ଭଲ ଭଲ ରୋଷେଇ ସବୁ ତିଆରି ହୁଏ ମୁଁ ଭଲ ରୋଷେଇ କରେ ଖାଇକି ସମସ୍ତେ ଭଲ କୁହନ୍ତି ମାଆଙ୍କ ପାଖରୁ ମୁଁ ଏଟା ଶିଖିଛି ମୁଁ ବି ଶିଖେଇମି କାହାକୁ ଭଲ ରୋଷେଇ